ସରକାର ଆମକୁ ବିଭିନ୍ନ ସୁବିଧା ସୁଯୋଗ ଦେଇଛନ୍ତି ଧର ବିଜେଡ଼ି ଆମକୁ ଭଲ ସୁବିଧା ଦେଇଛନ୍ତି ଲୋକମାନଙ୍କୁ ଧର ଆବାସ ଯୋଜନା ଦେଉଛନ୍ତି ବିଧାତା ଭତ୍ତା ଦେଇଛନ୍ତି ଆଉ ଅନ୍ୟାନ୍ୟ କାର୍ଡ଼୍ ଇଏରେ ସବୁ ସୁବିଧା ବି ଦେଇଛନ୍ତି ଆଉ ବିଜେପି ବି ସୁବିଧା ଦେଇଛନ୍ତି କଂଗ୍ରେସ କିଛି ସୁବିଧା ଦେଉନାହାନ୍ତି ଅନ୍ୟ ଆହୁରି ବି ବହୁତ ଅଛନ୍ତି ଯେ ଆସନ୍ତି ଭୋଟ୍ ଇଏରେ କହନ୍ତି ଆମେ ଘର ବନାଇଦବୁ ଏଟା କରିଦେବୁ ରାସନ୍ କାର୍ଡ଼୍ କରିଦେବୁ ସବୁ କରନ୍ତି କୁହନ୍ତି କହିକରି ପଳାଇ ଯାଆନ୍ତି ଭୋଟ୍ ସରିଲା ପରେ କେହି ଆଉ ଦେଖା ଦିଅନ୍ତି ନାହିଁ କିଛି କରନ୍ତି ନାହିଁ କିନ୍ତୁ ବିଜେଡ଼ି ଆମକୁ ଭଲ ସୁବିଧା ଯୋଗାଇ ଦିଅନ୍ତି